ଆମର ମଣିଷ ଜୀବନରେ ଅନେକ ପ୍ରକାର କଳା ରହିଥାଏ ଯାହାକି ଗୋଟେ ମଣିଷ ଡ୍ୟାନ୍ସର ହୋଇଥାଏ ଜଣେ ବହୁତ ଏଜୁକେଟେଡ଼୍ ରହିଥାଏ ଯାହା କି ଜଣେ ଭଲ ପେଣ୍ଟିଂ କରିଥାଏ ଯାହା କି ଜଣେ ଭଲ ପାଠ ପଢ଼ିଥାଏ ବହୁ ସାରା କଳା ପରମେଶ୍ୱର ସମସ୍ତଙ୍କୁ ଗୋଟେ ଗୋଟେ କରି ଦେଇ ମୁଁ ଗୋଟେ ମଣିଷର କଳା ରହିଥାଏ ଯେମିତି ଜଣେ ଟେଲର୍ ଗୋଟେ ଟେଲର୍ ସେ ଶିିଖିଥାଏ ଭଲ ଫିର୍ ଅନ୍ୟ ଜଣଙ୍କୁ ମୁଁ ଶିଖିଲି ସେ ବି ଜଣେ ଗୋଟେ ମାନେ ଭଲ ଟେଲର୍ ହେଇପାରେ ଟେଲର୍ ହେବ ଆଉ ଅନେକ ଘରେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କରିବ ଡ୍ୟାନ୍ସର ଏବେକୁ ଡ୍ୟାନ୍ସର ଯଦି ଭଲ ଡ୍ୟାନ୍ସ ଶିଖିଲା ତା'ହେଲେ ଅନ୍ୟ ଲୋକ ସୁଧା ସାହାଯ୍ୟ କରିବାର ଡ୍ୟାନ୍ସ ଏବେ ଯଦି ଗୋଟେ ଜଣେ ପାଠ ପଢ଼ିବ ଆମର କଲେଜର ଟପ୍ପର୍ ସ୍କୁଲରେ ଟପ୍ପର୍ ହେଲା ସେ ଟପ୍ପର୍ ହେଇକିନା କ'ଣ କଲା ତ ସମସ୍ତଙ୍କର ଆମର କାମ ରହିଲା କ'ଣ ଆମେ ଯଦି ଗୋଟେ ଆମ ପାଖରେ ଗୋଟେ କଳା ଅଛି ତା'ହେଲେ ସେଇଟା ଆମର ଲୁଚାଇବାର ନାହିଁ ଆମର କଳା ଅଛି ଅନ୍ୟକୁ ଦେଖାଇବା ଯାହାଦ୍ୱାରା ଲୋକ ଆମଠୁ ଦେଖି ଶିଖି ପାରିବେ ଆମଠୁ ଦେଖି ତାଙ୍କେ ଶିଖିଲା ପରେ ଅନ୍ୟ ଜଣଙ୍କୁ ତାଙ୍କେ ଶିଖିପାରିବେ ସେ ଦ୍ୱାରା ଆମର କଳାଟା ସବୁଆଡ଼େ ସ୍ପ୍ରେଡ୍ ହେବ ଯଦି ଆମର କଳା ଭିତରେ ଅଛି ତା'ହେଲେ ଆମର ଲୁଚାଇବାର କିଛି ଆବଶ୍ୟକ ନାହିଁ ଆମେ ସମସ୍ତଙ୍କୁ ଦେଖାଇବାରେ ଯେ ଯାହା ଦ୍ୱାରା ସମସ୍ତେ ଆଜି ଆମ ସମାଜ ସବୁ ଉନ୍ନତ ହେଇପାରିବ ଆମେ ଯଦି ଭଲ ଡ୍ୟାନ୍ସ କରିଛୁ ସଂଗ୍ ଗାଉଛୁ ଏସବୁ ତା'ହେଲେ ଆମ ସମାଜକୁ ଉନ୍ନତ କରିବାର ଅଛି ଆମ ପାଖରେ ଯେଉଁଗୁଡ଼ାକ ଅଛି ତାହା ଲୁଚାଇବାର ଦରକାର ନାହିଁ ଆମକୁ ସବୁଆଡ଼େ ସ୍ପ୍ରେଡ଼୍ କରିବାର ଅଛି ସୋ ଆମର କଳାକୁ ସବୁବେଳେ ସମସ୍ତଙ୍କ ରିପ୍ରେଜେଣ୍ଟ କରିବା ଦରକାର ଆମର ଭିତରେ ରଖିବାର କିଛି ଦରକାର ନାହିଁ